ପୃଷ୍ଟିହୀନତାର ପୃଷ୍ଟିହୀନତା ହେଉଛି ପୃଷ୍ଟିହୀନତା ହେଉଛି ଖାଦ୍ୟର ଅଭାବ ରକ୍ତର ଅଭାବ ଓଜନର ଅଭାବ ଖାଦ୍ୟର ଅଭାବ ଯୋଗୁଁ ତାହାକୁ କିଛି ପୋଷଣ ଯୁକ୍ତ ଖାଦ୍ୟ ଦେବାକୁ ପଡ଼ିବ ସବୁଜ ପନିପରିବା ଏବଂ ଆଉ ମିଲ୍ମେକର୍ ସୋୟା ସୋୟାବିନ ଅଣ୍ଡା ଛତୁଆ ଇତ୍ୟାଦି